ହଁ ଖବରରେ ପ୍ରଦର୍ଶିତ ଜିନିଷ ଏବଂ ବାସ୍ତବରେ ଘଟୁଥିବା ଜିନିଷ ମଧ୍ୟରେ ବହୁତ କିଛି ପାର୍ଥକ୍ୟ ରହୁଛି ଯେପରିକି ଖବରରେ ବହୁତ କିଛି ବାହାରୁଛି ପାନ ବିଡ଼ି ଗୁଆ ସିଗିରେଟେ ଶାଢ଼ୀ କ୍ରିମ୍ ଯେପରି ବହୁତ ଲୋକ ୟୁଜ କରୁଛନ୍ତି ବ୍ୟବହାର ବି କରୁଛନ୍ତି ସେଥିଲାଗି ବହୁତ ଲୋକ ବହୁତ ହଇରାଣର ସମ୍ମୁଖୀନରେ ପଡ଼ୁଛନ୍ତି ତଥାପି ସେଥିମଧ୍ୟରୁ କିଛି କ୍ରିମ୍ ରେ ବି ଆସି ବହୁତ ଲୋକ ଲଗାଇଲା ପରେ ତାଙ୍କର ଇନଫେସ୍କନ ହେଉଛି ମୁହଁରେ କିଛିଟା ବ୍ରଣ ବାହାରି ଯାଉଛି କିଛିଟା ମୁହଁରେ ଲାଲ ପଡ଼ିଯାଉଛି ସେଥିମଧ୍ୟରୁ ସେଇଟା ବି କିଛି ଗୋଟେ ଖରାପ ପ୍ରଭାବ ପଡ଼ୁଛି ଆଉ ସେଥିରେ ଆଉ ଅଲଗା ଜିନିଷ ବି ଶାଢ଼ୀ ମଧ୍ୟରୁ ସେଠି ବି ଶାଢ଼ୀ ବାହାରୁଛି ସେ ଶାଢ଼ୀ ବି ଆ ସବୁଲୋକ ଆଣି ୟୁଜ କଲାପରେ ବି ଶାଢ଼ୀ ବି ସେଥିରେ ବି ଫଲସ ଆଣି ଲଗଉଛନ୍ତି ସେଥିରେ ବି ଶାଢ଼ୀ ବି ସେ ଖରାପ ପଡ଼ୁଛି ଆଉ ଗୁଟୁକା ଲୋକ ବି ଖାଉଛନ୍ତି ସେ ଗୁଟୁକା ଲୋକ ବି ଖାଇକି ତାଙ୍କ ପାଟି ଖରାପ ହେଇଯାଉଛନ୍ତି ତାଙ୍କର କ୍ୟାନ୍ସର ରୋଗ ବି ବାହାରୁଛି ସେଥିଲାଗି ବହୁତ ବିପଦରେ ପଡ଼ୁଛନ୍ତି